ହଁ ଆମ ଓଡ଼ିଶାରୁ ବହୁତ ଗୁଡ଼ିକ ତାମିଲ କିମ୍ବା ଦକ୍ଷିଣ ବିକାଶ ସୁଯୋଗ ପାଇଁ ବହୁତ ଗୁଡ଼ିକ ଯୋଜନା ଗୁଡ଼ିକ ରହିଛି ରଖାଯାଇଛି ଆମ ସରକାର କରିଛନ୍ତି ଯେଉଁଟାକି ଝିଅମାନଙ୍କର ଉନ୍ନତି ପାଇଁ ବା କୃଷିକାର୍ଯ୍ୟ ଉନ୍ନତି ପାଇଁ ଏବଂ ଛୋଟ ପିଲାମାନଙ୍କର ପାଠ ଉନ୍ନତି ପାଇଁ ବହୁତ କିଛି କ ଯୋଜନା ରହିଛି ଯେଉଁଟାକି ଆମର ଭବିଷ୍ୟତକୁ ବହୁତ ଉନ୍ନତି କରିଥାଏ ଏବଂ ବହୁତ ସାହାଯ୍ୟ କରିଥାଏ ଧନ୍ୟ ବାଦ